ମାଲିକ ନାହାନ୍ତି କି ଅହୋ ଆଉ କେତବେଳେ ଆସିବେ କେତେ ଲେଟ୍ ହେବ ସେଇ ଟିକିଏ ଫଳ ନେଇଥାନ୍ତି ଆଉ ହଉ ଆପଣ ଟିକିଏ କମ୍ ରେ କମ୍ ରେ ଦେବେ ତ ଅଧିକା ରେଟ୍ ପୁଣି ନେଇଯିବେ ମାଲିକ ନାହାନ୍ତି ଆପଣ ଅଧିକା ରେଟ୍ ରେ ବି ଦେଇଦେଲେ ଆଚ୍ଛା ହଁ ଏଇ ସେଉ ଅଙ୍ଗୁର ସବୁ ନେଇଥାନ୍ତି ଆଉ କମଳା ଆମ

ସେଉ କେତେ ଆସୁଛି

ଭଲ ପଡ଼ିବ ତ ସେଉ କମଳା ହଁ ଆମର ବି ଲୋକ ଆସିବେ ନା ପୂଜାରେ ଆମର ଭିଡ଼ାଭିଡ଼ି ହେଇଯିବ ବହୁତ ସେଇଥିପାଇଁ ଟିକିଏ ଫଳମୂଳ ନେବା କଥା ପୂଜା ଆସୁଛି ଆଗକୁ ଡ୍ରାଗନ୍ ଫ୍ରୁଟ୍ କେତେ ଆସୁଛି କହିଲେ ଠିକ୍ କେତେ କୁହନ୍ତୁ ଆସିବ ହେଲେ ନେବା ହଉ ପଚାଶଟଙ୍କା କରାଇବ ହଁ ହବ ମୁଁ ଏ ନେବି ଏତେ ଜିନିଷ ସେଉ ନେବି ସେଉ ଦେବେ ପାଞ୍ଚ କିଲୋ ହଁ ହେବ ହେବ ସବୁ ହେବ ଆପଣ ଦିଅନ୍ତୁ କଣ କହୁଛନ୍ତି ଦେବେ ତ ନା ହେବ ଦିଅନ୍ତୁ ଆଉ ସେଉ ଦିଅନ୍ତୁ ଚାରି କିଲୋ ଆଉ ସେଉ କେତେ ନେବେ କହୁଛନ୍ତି ନା ଆପଣ ଅଧିକା କହୁଛନ୍ତି ଟିକିଏ କମ୍ କରନ୍ତୁ ସବୁ ହେବ ଆପଣ ଦେବେ ପୁଣି ନେକ୍ସଟ୍ ଟାଇମ୍ ଆସିବି ପୁଣି ନେବି ନା ହଉ ସବୁ ମିଶେଇକି ଦେବେ ସେଉ ଚାରି କିଲୋ ଆଉ ଇଏ ମିଶେଇ ଟୋଟାଲ୍ କେତେ କୁହନ୍ତୁ ଦଶଟା ଦିଅନ୍ତୁ

ହଉ ମୁଁ ପନ୍ଦରଶହ ଟଙ୍କା ଦେବି ଦିଅନ୍ତୁ ଆଉ

ହଉ ଉଣେଇଶହ ରଖନ୍ତୁ ଉଣେଇଶହ ଆପଣଙ୍କ କଥା ମୋ କଥା ମିଶିକି ରହିଲା ନା ନା ଆପଣ ଦୁଇ ହଜାର କହିଲେ ମୁଁ ଉଣେଇଶହ କହିଲି ଆପଣଙ୍କ କଥା ମୋ କଥା ହେଲା ଆଉ ହଁ ନିଜ ନିଜର କଥା ଆଉ କାଲି ପୁଣି ରାତି ପାହିଲେ ପୁଣି ଆସିବା ନେବା ଦେଖା ହେବ ଆଉ ନା ସେଇଟା ଗୋଟେ କହିଲେ ହେବନା ଆପଣ ଦେବେ ଆମକୁ ନା ଆମେ ଦେବୁ ଆପଣଙ୍କୁ ଆପଣଙ୍କ ଦୋକାନ ଆପଣ ଆହୁରି ଏକ୍ସଟ୍ରା ଦେବା କଥା ନା ସେଟା ଆପଣ ଅଧିକା ଦେବା କଥା ନା ହଉ କହୁଛନ୍ତି ତ ସେଇ ଉଣେଇଶହ ରଖନ୍ତୁ ହଁ ଆପଣ ମାଲିକ ଥିଲେ ଆମକୁ କମ୍ କରିଥାନ୍ତେ ଆପଣ ଅଧିକା କହୁଛନ୍ତି ହଉ ଦିଅନ୍ତୁ ଆଉ ଆପଣ ଆସିଲେ ମାଲିକ ପାଖରେ କହିବି ଆଉ ଆପଣ କମଉ ନାହାନ୍ତି ଟଙ୍କାଟେ ବି ହଉ ହଉ ହଉ ଠିକ୍ ଅଛି ହଉ ଦେଇଦିଅନ୍ତୁ ହୁଁ